ହ୍ୟାଲୋ କଣ ପାଇଁ ପିଲାମାନଙ୍କର ପିଲାଙ୍କର ଇଏ ମାର୍କ କମ୍ ଅଛି ଆପଣ ପାଠଟା ଟିକିଏ ଭଲ୍ସେ ଦେଖନ୍ତୁ ଦେଖୁନାହାନ୍ତି ପିଲାମାନେ ଟିକିଏ ଦୁଷ୍ଟ ହେଉଛନ୍ତି ଆମର ଟିକିଏ ଘର ଅସୁବିଧା ଅଛି ତ ଶାଶୁଙ୍କର ଦେହ ଖରାପ ହସ୍ପିଟାଲ୍ ବାରମ୍ବାର ଆମେ ଯାଉଛୁ ସେଥିପାଇଁ ପିଲାଙ୍କୁ ଟିକିଏ ଦେଖିହେଉନି ଆପଣ ଟିକିଏ ଦେଖିବେ ମାର୍କ ଏତେ ନମ୍ବର୍ କମ୍ ଆସୁଛି ଆଉ ଟିଉସନ୍ ଦେବା କଥା ଆପଣ କହୁଛନ୍ତି ଯେ ଟିଉସନ୍ ହସ୍ପିଟାଲ୍ ଯାଉଛୁନା ଟିକିଏ ଅସୁବିଧା ହେଉଛୁ ହଉ ଆପଣ ହେଲା ଟିକିଏ ଯାଇ ଦେଖିବେ ଟିକିଏ ଗଲାବେଳେ ଏଇ ଯେ ସ୍କୁଲ୍ ଯେତେବେଳେ ଯାଉଛନ୍ତି ଟିକିଏ ଦେଖିବେ ତା'ପରେ ଆମ ଘର ଟିକିଏ ଅସୁବିଧା ଅଛି ବୋଲି ଆଉ ଟିକିଏ ଦେଖି ପାରୁନାହାନ୍ତି ନା ଟିଉସନ୍ ଭଲ ଟିଉସନ୍ ଆମେ ଖୋଜିବୁ ଖୋଜିକି ଟିଉସନ୍ ଟେ ଦେବୁ ତଥାପି ଟିକିଏ ଆପଣ ଦେଖିବେ ଏତେ ମାର୍କ କମ୍ ଆସିଲା ପାଠଟା ଟିକିଏ ପିଲାମାନେ ତ ବଦମାସ ହେଉଛନ୍ତି କଥାତ ଶୁଣୁ ନାହାଁନ୍ତି

ଆଜ୍ଞା ହଉ ଆମେ

ଇଏ ଟିକିଏ ଆପଣ ଆପଣ ଟିକିଏ କହିଲେ ସେ ଶୁଣିବେ ଆମ କଥା ଶୁଣୁ ନାହାଁନ୍ତିନା କହିଦେଲେ ନା ହଁ କେହି ଶୁଣୁ ନାହାଁନ୍ତି ଡ଼ରୁ ନାହାଁନ୍ତି ଆପଣ ଟିକିଏ କହିଲେ ସିଏ ଡ଼ରିବେ କି ପାଠପଢ଼ିବ ବାବା ମାଆ ଘର ଯାହା କହିଲେ କି ଘରେ ଦେଖିବ କି ବସିବ ସେଇଟା ଟିକିଏ ବୁଝେଇବେ ଏ ଟିକିଏ ଆମର ଅଛି ଘରେ ଟିକିଏ ପ୍ରୋବ୍ଲେମ୍ ଅଛିନା ସେଥିପାଇଁ ଶାଶୁ ଟିକିଏ ହସ୍ପିଟାଲ୍ ବାରମ୍ବାର ଯାଉଛନ୍ତି ମୁଁ ଦେଖି ପାରୁନାହିଁ ଆଉ କଣ କରିବା କୁହନ୍ତୁନା ଏଇତ ଅସୁବିଧା ହେଉଛି'ନା ତଥାପି ଆପଣ ଟିକିଏ ଦେଖିବେ

ହଁ କମ୍ ତ ରହିବନି ଆମେ ଦେଖିବୁ ଭଲ ଟିଉସନ୍ ଟେ ଟିକିଏ ଦେଖିକି ବୁଝାବୁଝି କରିକି ଟିକିଏ ଦେଖିବୁ ଆଉ

ତା'ପରେ ଆପଣବି ଟିକିଏ କହିବେନା ଆପଣ ଟିକିଏ କହୁଥିବେ ମାନେ ଡ଼ରଉଥିବେ ଟିକିଏ ଆମ ଆମ କଥା ଟିକିଏ ଶୁଣୁ ନାହାଁନ୍ତିନା ହେ ବାପା ମାଆ କହି ଦଉଚନ୍ତିନା କହିଦେଉଛନ୍ତି ଶୁଣୁ ନାହାଁନ୍ତି ମ ହଁ ଟିକିଏ ବସିଗଲେ ପଢ଼ିତେ ତା'ପରେ ଯେମିତି କି ସେମିତି ଆଜ୍ଞା ହଁ ଭଲ ଆପଣ ଟିକିଏ କହିବେ